ମୋର ଦିଦି ଗୁଟେ ଥିଲା ଯେ ତା ମୋର ଦିଦି ଚିତ୍ର କାଟୁଥିଲା ଯିଏ କିନ୍ ମୁଇଁ ଦେଖ୍ଲି ମୋତେ ଦେଖ୍ବାର୍ ଲାଗି ବହୁତ ଭଲ ଲାଗ୍ଲା ଯେ ମୁଇଁ ବି ଭାବିଲି ଯେ ମୁଇଁ ବି ଶିଖ୍ମି ବୋଲି ତା'ପରେ କାଟବାର୍ ଲାଗି ଚେଷ୍ଟା କଲି ଭଲ ସେନି ହେଲା ତା'ପରେ ମୁଇଁ ଯେତେବେଳେ ବଡ଼୍ ହେଲି ମୁଇଁ ସ୍କୁଲ ଗଲା ସ୍କୁଲ ଗଲା ବେଳେ କାଟ୍ କାଟ ଆମର ଆଜ୍ଞା କହିଲେ ଯେ ଚିତ୍ର କାଟବାର୍ ଲାଗେ ଯେ ମୁଇଁ ଚିତ୍ର କାଟିଲି ଯେ ଯେତେବେଳେ କମ୍ ଭଲ୍ ହେଲା ତା'ପରେ ଆଉ ଟିକେ ଚେଷ୍ଟା କଲି ଯେ ପୁରା ପୁରୀ ଭଲ୍ ହେଲା ତା'ପରେ ପୁରା ରିୟଲ ଭଳିଆ ତାଜମହଲଟେ କାଟଲିି ଯେ ପୁରା ରିୟଲ ପୁରା ରିୟଲ୍ ଭଳିଆ ଦିଷ୍ ଥାଏ ତା'ପରେ ଭଲ ସେ ରଙ୍ଗ ରୁଙ୍ଗା ଦେଇକରି ଆମର୍ ଆଗେ ଦେଖାଲି ଯେ ଭଲ୍ ହେଇଛେ ବୋଲି କହିଲେ ତା'ପରେ ଯେ ଆଉ ବି ବହୁତ ଜିନିଷ୍ ହେନ୍ତା କାଟଲି ଯେ ବହୁତ ବହୁତ ଭଲ୍ ହେଇ ତେଲ ଗଲା ଭଲ ସେ ରଙ୍ଗ ଦେବାର୍ ବି ମୁଇଁ ଶିଖଲିି ତା'ପରେ ଏବେ ଯେ ଜାଣ ହେବା ମୋତେ ହିଁ ସବେ ଡାକ୍ସନ୍ ମୁଇଁ ହିଁ କାଟସି ମୋତେ ଏବେ ବହୁତ ବହୁତ ଭଲ୍ ଲାଗ୍ସି କାଟବାର୍ ଲାଗି ଚିତ୍ରରେ ମୋତେ ସବୁ ଭଲ ବୋଲସନ୍ ଆଉ ଯେ ଆମର ଘରେ ଯେନ୍ ବି କୌଣସି ଜିନିଷ୍ ଥିସି କେନ ସବୁ ଜିନିଷ୍ କେ ହିଁ କର୍ସି ମୋର ଦିଦି ବି ମୋର୍ ସାଙ୍ଗେ ପୁରା ସେମ୍ ହେଇ ସାରିଲେନ ଆମେ ଦୁଇ ଜଣ ମିଶିକିରି ହିଁ ଭଲସେ କାଟ୍ସୁଁ ତା'ପରେ ଯେ କହିଲେ ତୁଇ ତ ଛୋଟ ଥିଲୁ ଭଲସେ କାଟି ନେଇଯାନଥାଏ ଏବେ ପୁରା ଭଲସେ କାଟି ଜାନଲୁ ଲୋକ୍ କହେସନ୍ ଭଲସେ ହିଁ ମୁଇଁ କାଟବାର୍ ଶିଖିଗଲି